ହାଏ ଏଇ ବସିଛି ଆଉ କ'ଣ କରିବି ହଁ ଭଲ ଅଛି ତୁ କେମିତି ଅଛୁ ହଁ ଖାଇଲି ଆଉ କ'ଣ ମାନେ ପ୍ଲାନ୍ କରିଛି କି ମୁଭି ଯିବା ହଁ ଆରେ ଏଗ୍ଜାମ୍ ତ ଏଇନା ସରିଛି ଯାଇକି ଟିକେ ଦେଖିକି ହଁ ଖିଆ ପିଆ କରିକି ଆସିବା କ'ଣ କହୁଛୁ ହଁ

କାଲି ପା ସନ୍ ଣ୍ଡେ ପଡ଼ୁଛି କାଲି ଇଭିନିଙ୍ଗରେ ଯିବା ହଉ କ'ଣ ଅଛି ଯାଇକି ପଳାଇ ଆସିବା ଆଉ ଆଉ କାହାକୁ ନେବା ହଁ ହଁ ପଚାରେ ମୁଁ ବି ପଚାରିବି ତୁ ଜସ୍ମିନ ଅଛି ଆଉ ତୋ ଖୁସି ଅଛି ତାକୁ ପଚାରିକି ନେବୁ ହେଲା ହଁ ହଁ ସ୍କୁଟି ଧରିକି ଆସିବୁ ତୁ ମୁଁ ରେଡ଼ି ହେଇକି ଥିବି ଯିବା ଆଉ ଆଉ ନୂଆ ଫିଲ୍ମ ଯେଉଁ ପଡ଼ିଛି ବାବୁଶାନର ଦମନ ସମସ୍ତେ ତ କହୁଛନ୍ତି ହଁ ହଁ ସମସ୍ତେ କହୁଛନ୍ତି କି ଫିଲ୍ମ ଭଲ ହେଇଛି ବୋଲିକି ଯିବା ଦେଖିକି ଆସିବା ଆଉ ହଉ ହଉ ଠିକ୍ ଅଛି ଆଉ ଯେଉଁ ଟିକେଟ୍ କେତେ ନେଉଛନ୍ତି ଜାଣିଛୁ କି ହଉ ଶୁଣୁ ମୁଁ ଟିକେଟ୍ ଦେଇ ଦେବି ତୁ ଡିନର୍ ଦେବୁ ଆଉ ହଁ ହଁ ଆଉ ସେମାନଙ୍କୁ ସେଇ ମାଙ୍କଡ଼କୁ କଲ୍ କରିବୁ ହେଲା ମାନେ ଯେଉଁ ଇତି ଆଉ ଖୁସି ଏମାନଙ୍କୁ କଲ୍ କରେ ମୁଁ ବି କଲ୍ କରିକି ପଚାରିବି ହଉ ହଉ ତା'ପରେ ହଁ ଶୁଣୁ ଯେତେବେଳେ ମୁଭି ଷ୍ଟାର୍ଟ ହବ ପପ୍କର୍ଣ୍ଣ ନେଇକି ଯିବା ହେଲା ମଜା ଲାଗିବ

ହଉ ଶୁଣୁନୁ ସେଇ ଯେଉଁ ଡିନର୍ରେ କ'ଣ କରିବା କି ନା ଡିନର୍ ଡିନର୍ ଖାଇବା କ'ଣ

ଶୁଣେ ଶୁଣେ ଶୁଣେ ସେଦିନ ଚିକେନ ବିରିୟାନୀ ଖାଇବା ହେଲା

ହୋଉ ହୋଉ ତୁ ତାଙ୍କୁ କଲ୍ କରିବୁ ବି କରୁଛି

ହଁ ଏଇନି କିଏ କାହିଁ କ'ଣ କରୁଥିବେ ପଛରେ କରିବା ନହେଲେ କ'ଣ ହଁ ହଁ ହଉ ହଉ ଠିକ୍ ଅଛି ହଁ ଭଲ ସେମିତି ଆଉ ହଁ ହଁ ଆଉ ତୁମର ଆଉ ତୋର ଯେଉଁ ଛୋଟ ଭାଇଟା ହଁ ହଉ ହଉ କାଲିକୁ ଏନ୍ଜୟ କରିବା ଆଉ ହଉ ହଉ ତା'ହେଲେ କନଫର୍ମ ହେଇକି କହ ହେଲା ହଉ ରଖିଲି ବାଏ